ମୁଁ ସପିଙ୍ଗ କରିବାକୁ ଯାଇଥିଲି ଗୋଟେ ଜ୍ୟାକେଟ୍ ପସନ୍ଦ ଆସିଲା କଲର୍ ଭଲ ପସନ୍ଦ ଆସିଲା ଚେନ୍ ପେନ୍ ସବୁ ମୋତେ ପସନ୍ଦ ଆସିଲା ପାଶ ଟଙ୍କା ନେଲେ ମୁଁ ସେଇଟା ସପିଙ୍ଗ କରି ଧରି ଘରକୁ ଆସିଲି ଘରକୁ ଧରିକି ଆସିଲି ଘରକୁ ଧରି ଆସିଲା ପରେ ତାକୁ ସାଫ ସଫାଇ କଲି ସାଫ ସଫାଇ କଲା ପରେ ମୋତେ ସେଇଟା ସେ ପୁରା କଲର୍ ଫେଡ଼୍ ହେଇଗଲା ଚେନ୍ ଛିଡ଼ିଗଲା ସେ ତ ତା'ର ସିଲାଇ ଫିଲାଇ ବି ସବୁ ଖୋଲିଗଲା ସେଇ ଜ୍ୟାକେଟ୍ଟା ଏତେ ଖରାପ ଜ୍ୟାକେଟ୍ ଥିଲା ମୁଁ ଜାଣିପାରିଲିନି ସେ ମୁଁ ପଶିଗଲି ସେଥିି ସେଥିପାଇଁ ମୁଁ ସେ ଜ୍ୟାକେଟ୍ ପୁରା ପସନ୍ଦ ନାହିଁ କଲର୍ ପୁରା କଲର୍ ଛାଡ଼ିଗଲା ଚେନ୍ ବି ଛିଡ଼ିଗଲା ଆଉ ସେ ପକେଟ୍ ଫକେଟ୍ ବି ଚିରା ଫଟା ସବୁ ବାହାରିଲା କଲର୍ ତ ପୁରା ଛାଡ଼ିଯାଇଛି ଚିରା ଫଟା ସବୁ ବାହାରିଲା ସେ ସପିଙ୍ଗ ମଲ୍ ଯାଇଥିଲି ସେ ପୁରା ସେ ସପିଙ୍ଗ ମଲ୍ରେ ପୁରା କଲର୍ ଦେଇକି ଆମ ଲୋକଙ୍କୁ ଟିକେ ବେଶୀ ହଇରାଣ କରୁଛନ୍ତି ପସନ୍ଦ ଆସିଲା ସବୁ ଘରେ ଆସିଲା ପରେ ଧୋଇଲା ପରେ ପୁରା କଲର୍ ଛାଡ଼ିଯାଇଛି ତା'ପରେ ଚେନ୍ ଫେନ୍ର ଛିଡ଼ିଯାଉଛି ସେ କଲର୍ ଛିଡ଼ିଯାଇଛି ସବୁକିଛି ଖରାପ